ହ୍ୟାଲୋ ମୁଁ ଅନୁଜନ ସାହୁ କହୁଛିି ଚାଷୀରେ ଯେପରି ଚାଷ କରନ୍ତି ସେଇ ସେଥିରେ ମଧ୍ୟ ଚାଷରେ ଅନେକ କୀଟନାଶକ ଔଷଧ ରାସାୟନିକ ଔଷଧ ଦେଇଥାଉ ଆମେ ସେଥିପାଇଁ ମାଟି ନଷ୍ଟ ହୋଇଯାଏ କ୍ଷତି ହେଇଯାଏ ମାଟି ଭଲ ଭାବରେ ରହେ ନାହିଁ ଯେପରି ଔଷଧ ଦଉଁ କୀଟନାଶକ ରାସାୟନିକ ଔଷଧ କୀଟନାଶକ ଔଷଧ ସେପରି ଦେଇଥାଉ ସେଥିପାଇଁ ଅନେକ ମାଟି ମଧ୍ୟ ନଷ୍ଟ ହୋଇଯାଏ ସେଥିପାଇଁ ଭଲ ଭାବରେ ଫସଲ ହୋଇନଥାଏ ମାଟି ନଷ୍ଟ ହୋଇଗଲେ ଏତିକି କିଣିକି ମାଟି ନଷ୍ଟ ହେଲେ ତ ମଧ୍ୟ ଚାଷ ଭଲ ଭାବରେ ହୋଇପାରିବ ନାହିଁ କୀଟନାଶକ ଔଷଧ ଦେଉଥିଲେ ଯେପରି ରାସାୟନିକ ଔଷଧ ଦଉଛନ୍ତି ଏବେ ମଧ୍ୟ ଚାଷୀମାନେ ସେଥିପାଇଁ କୌଣସି ଚାଷ ଭଲ ଭାବରେ ହୋଇପାରିବ ନାହାଁନ୍ତି ଚାଷୀରେ ଯେପରି କୀଟନାଶକ ଔଷଧ ରାସାୟନିକ ଔଷଧ ଅନେକ ଯେପରି ବିଷ କୀଟ ନ କୀଟମରିବା ପାଇଁ କି ଅନ୍ୟ ଅନ୍ୟ ରୋଗରୁ ଚାଷର ମୁକ୍ତି ଦେବା ପାଇଁ ଦେଇଥାନ୍ତି ସେ ସେଥିପାଇଁ ଚାଷ ମାଟିର ନଷ୍ଟ ହୋଇଥାଏ ଓ ଫସଲ ଭଲ କରିବା ପାଇଁ ତ ମାଟି ଭଲ ଟିକେ ରହିବାର ନିହାତି ଆବଶ୍ୟକ ସେଥିପାଇଁ ମାଟିକୁ ଭଲ ଭାବରେ ରଖିବା କୀଟନାଶକ ଔଷଧ ନଦବା ଭଲ ଭାବରେ ଆମେ ଠିକ୍ ରଖିବା ମାଟିକୁ ଖତ ଦେଲେ ମଧ୍ୟ ଭଲ ହୁଏ ମାଟିରେ କୀଟନାଶକ ଔଷଧ ନଦବା କଥା କୀଟନାଶକ ଔଷଧ ଔଷଧ ଦେଲେ ଔଷଧ ଦେଲେ ମାଟି ନଷ୍ଟ ହୋଇଥାଏ ଆମେ ଜାଣୁ ଓ ସାଇ ବୈଜ୍ଞାନିକ ମାନେ ମଧ୍ୟ କହିଥାନ୍ତି କୀଟନାଶକ ଔଷଧ ନ ଦେବା ପାଇଁ କୀଟନାଶକ ଔଷଧ ଦେଲେ କ୍ଷତି ମଧ୍ୟ ନ ଖୁସି ଔଷଧ କୀଟନାଶକ ନ ଦେବେ କଥା